ଆପଣମାନେ ଜାଣିଥିବେ ଯେ ଆମର ଫସଲକୁ ବେଶୀ ପଶୁ ପଶୁ କହିଲେ ଗାଈ ଗୋରୁ ଛେଳି ମେଣ୍ଢା ଷଣ୍ଢ ଆଉ ଏମାନେ ବିଭିନ୍ନ ପ୍ରକାର ଭାବରେ କ୍ଷତି କରନ୍ତି ଆଉ କ୍ଷେତ ସେ ଯେଉଁ ବାଡ଼ିରେ ଯେଉଁ ପରିବା ଚାଷ ହୁଏ ସାଧାରଣତଃ ସେଗୁଡ଼ା ଚାରିପଟେ ବାଡ଼ ଘେରା ଯାଇକି ପରିବା ଚାଷ ହୁଏ ଆଉ ଧାନ ଚାଷ ବେଳେ ସେ ଶଣ୍ଢ ଆଉ ଗୋରୁ ଗାଈ ଏମାନେ ପଶି ଯାଇକି ଧାନ ନଷ୍ଟ କରିଦିଅନ୍ତି ତା'ପରେ ପାଚିଲା ଧାନ ପାଚି ଆସିବା ସମୟରେ ହାତୀମାନେ ଆସି ଉପଦ୍ରବ କରନ୍ତି ଏକର କିଆରି ଉପଦ୍ରବ କରନ୍ତି କିନ୍ତୁ ସରକାର ପାଖରୁ ଆମର କୌଣସି କ୍ଷତିପୂରଣ ମିଳୁନାହିଁ ଏଇ ଯେଉଁ ପଶୁମାନେ ଏମିତି ନଷ୍ଟ କରି ଚାଲିଛନ୍ତି ଆଜିକାଲି କହିଲେ ହେବ ନାହିଁ ସେଟା ଭବିଷ୍ୟତରେ ବି ଏମିତି ହୋଇପାରେ ଆଉ ଆଉ କଥା ହେଉଛି ଏମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଆମେ ତାଙ୍କୁ ଘଉଡ଼ାଇଥାଉ ଘୋଡ଼େଇବା ଭିତରେ କିଛି ମଣିଷ ମଧ୍ୟ ହାତୀ ହାବୁଡ଼ରେ ପଡ଼ିକି ମରିଯାଆନ୍ତି ସେମାନଙ୍କୁ ମଧ୍ୟ ପଇସା ସରକାର ଖୁବ କମ୍ ପରିମାଣରେ ଦିଅନ୍ତି କିନ୍ତୁ ତାଙ୍କ ସହିତ ଆହୁରି ଗ୍ୟାସ୍ ଲଢ଼ିବାକୁ ପଡ଼େ ତା ଜଣେ ଲୋକ ମରିଗଲେ ତାଙ୍କ ପାଇଁ ଖର୍ଚ୍ଚ ଏଟଲିଷ୍ଟ୍ ବହନ କରିବା ସରକାରଙ୍କ ପାଖରେ କର୍ତ୍ତବ୍ୟ କିନ୍ତୁ ସରକାର ତ କ'ଣ ବୁଝୁଛନ୍ତି ଆମର ତ କିଛି ଠିକ୍ ଠିକଣା ରଖୁନାହାନ୍ତି ଯୋଉ ପ୍ରକାରରେ ଧାନ ଫସଲ ହୁଏ ସେଇ ପ୍ରକାର ଧାନଟା ଫସଲ ହେଲେ ଏବଂ ବହୁତ ଆନନ୍ଦିତ ହୋଇଥାନ୍ତି